ଆମର ପ୍ରଥମ ଉତ୍ପାଦ ଜିନ୍ସ ପ୍ୟାଣ୍ଟ୍ ଯୋଉଟାକି ଆମେ ଥରେ ଯଦି ଜିନ୍ସ ପ୍ୟାଣ୍ଟ୍ ପିନ୍ଧୁ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେଇଟା ଆମର ଚଳିଯାଏ ଯେଉଁଟାକି ଆମକୁ ବାରମ୍ବାର ସଫା କରିବାକୁ ପଡ଼େ ନାହିଁ ଏବଂ ପ୍ରୋଟେକ୍ଟ ମଧ୍ୟ ଆମ ବଡ଼ିଟାକୁ ଆମ ଶରୀରକୁ ଠିକ୍ ଢ଼ଙ୍ଗରେ ଦିଏ ଏବଂ ତାର ସକରାତ୍ମକ ଅନୁଭୂତି ହେଉଛି ଏହା ଯେଉଁଟାକି ଜିନ୍ ପ୍ୟାଣ୍ଟ୍ ଆମକୁ ଖରାରୁ ଆବଜର୍ବିଙ୍ଗ୍ କରାଏ ଆମ ଶରୀରକୁ ବା ଚମଡ଼ା ମଧ୍ୟକୁ ଡାଇରେକ୍ଟ କୌଣସି ଖରା ହେଉ ପବନ ହେଉ କିମ୍ବା ବିଭିନ୍ନ ପ୍ରକାର ଯେଉଁ ଜର୍ମ ବା ବାୟୁମଣ୍ଡଳରେ ଘୁରି ବୁଲୁ ତାହା ମଧ୍ୟ ଆମ ପ୍ୟାଣ୍ଟ୍ ଉପରେ ପଡ଼େ କିମ୍ବା ଆମେ ଯେଉଁଠି ବସୁ ଇଏ କରୁ ସେଇଟା ନଷ୍ଟ ମଧ୍ୟ ଶୀଘ୍ର ହୁଏ ନାହିଁ ଜିନ୍ ପ୍ୟାଣ୍ଟ୍ ବହୁତ ସମୟ ପାଇଁ ଆମେ ବ୍ୟବହାର କରିପାରୁ ଥରେ ଆମେ ଯଦି ଏ ବଜାରରୁ ଜିନ୍ସ ପ୍ୟାଣ୍ଟ୍ଟିଏ କିଣୁ ତାହା ମଧ୍ୟ ସିଲେଇ ମଧ୍ୟ ବାରମ୍ବାର ଖୋଲେ ନାହିଁ କିମ୍ବା ଫାଟିଫୁଟେ ଯାଏ ନାହିଁ ସେଇଟା କି ଆମକୁ ବହୁତ ଦିନ ଲାଷ୍ଟିଂ କରାଏ ବା ବିଭିନ୍ନ କାର୍ଯ୍ୟକ୍ରମରେ ସେଇଟା ଆମେ ତାକୁ ୟୁଜ୍ କରିପାରୁ ଯେଉଁଟାକି ଆମର ଡେଲି ବା ସବୁଦିନ ବ୍ୟବହାର ଆବଶ୍ୟକୀୟ ମନେ କରୁ ଏବଂ ବଜାରକୁ ମଧ୍ୟ ଗଲେ ସେକୁ ପିନ୍ଧି ଆମେ ଯାଇପାରୁ ଯୋଉଟାକି ଆମକୁ ବା ମୋତେ ବିଶେଷ କରି ଜିନ୍ସ ବ୍ୟବହାର କରିବା ପାଇଁ ଅତି ଭଲ ମନେ ହୁଏ ଏବଂ ଭଲ ମନେ ହୁଏ ଯେଉଁଟାକି ଆମର ସକାରାତ୍ମକ ଅନୁଭୂବି ଅନୁଭୂତି ଏଇଟା ହିଁ ଆମେ ଭାବି ନେଉ ଆମ ପାଇଁ ପ୍ରଥମ ଉତ୍ପାଦ ବା ମୋ ପାଇଁ ପ୍ରଥମ ଉତ୍ପାଦ ହେଇଥିଲା ଏଇ ଜିନ୍ସ ପ୍ୟାଣ୍ଟ୍